ଆମେ ବ୍ରହ୍ମାଣ୍ଡକୁ ଅନୁସନ୍ଧାନ କଲେ ଆମକୁ ଆକାଶ ଗଙ୍ଗା ଦେଖାଯାଇ ଥାଏ ବ୍ରହ୍ମାଣ୍ଡରେ ତିନିଶହ ବ୍ୟାସାର୍ଦ୍ଧ ଆକାଶ ଗଙ୍ଗା ଦେଖାାଯାଇଥାନ୍ତି ସେହି ତାରାମାନଙ୍କ ମଧ୍ୟରେ ସୂର୍ଯ୍ୟ ହେଉଛି ଏକ ତାରା ସୂର୍ଯ୍ୟ ଚାରିଆଡ଼େ ଆଠଟି ଗ୍ରହ ଘୂରିଥାନ୍ତି ସେଇ ଆଠଟି ଗ୍ରହର ନାମମାନେ ହେଉଛି ବୁଦ୍ଧ ଶୁକ୍ର ଶନି ମଙ୍ଗଳ ବୃହସ୍ପତି ପୃଥିବୀ ୟୁଅ ୟୁରାନିଅସ୍

ଇନ୍ ସ୍ପେକଟ୍ରମ୍ ଏମିତି କିଛି ନାହିଁ ଯାହା ପୃଥିବୀରେ ଏମିତି ବ୍ରହ୍ମାଣ୍ଡରେ ଏମିତି କିଛି ନାହିଁ ଯାହା ହେଉଛି ସ୍ଥିର ପୃଥିବୀ ପୃଥିବୀର ଚାରିଆଡ଼େ ସୂର୍ଯ୍ୟର ଚାରିଆଡ଼େ ପୃଥିବୀ ଷୋହଳଶହ କିଲୋମିଟର ପର୍ଯ୍ୟନ୍ତ ଘୁରିଥାଏ ବ୍ରହ୍ମାଣ୍ଡର ସବୁଠୁ ବଡ଼ ପାହାଡ଼ର ନାମ ହେଉଛି ଅଲିମ୍ପସ୍ ପ୍ରାକୃତିକ ଦେଇଥିବା ଆଖିରେ ଆମେ ଆକାଶର କୋଟି କୋଟି ତାରାକୁ ଦେଖିପାରି ଥାଉ ପ୍ରଥମେ ବ୍ରହ୍ମାଣ୍ଡକୁ ପ୍ରଥମେ ବ୍ରହ୍ମାଣ୍ଡକୁ ଆମଷ୍ଟ୍ରଙ୍ଗ ପାଦ ପକାଇ ଥିଲେ ତାହା ଏବେ ମଧ୍ୟ ସେହି ଚିହ୍ନ ଅଛି କାରଣ ବ୍ରହ୍ମାଣ୍ଡରେ କୌଣସି ବର୍ଷା କିମ୍ବା କୌଣସି ପବନ କିଛି ହେଇନଥାଏ ତେଣୁ ସେ ପାଦ ଚିହ୍ନ ଏ ପର୍ଯ୍ୟନ୍ତ ମଧ୍ୟ ଅଛି ଏବଂ ଆମେ ମଧ୍ୟ ଗଲେ ସେଠାରେ ଦେଖିବାକୁ ମିଳିଥାଉ